ହଁ ଭାଇ ହ୍ୟାଲୋ ଆପଣଙ୍କ ଦୋକାନରେ କିଛି ମୋବାଇଲ ଅଛି କି ବୁଢ଼ା ଲୋକଙ୍କ ଧରିବା ପାଇଁ ଆମର ତ ନୋକିଆ ମୋବାଇଲଟେ ଦରକାର ବୁଢ଼ା ଲୋକ ଧରିବେ ମୋବାଇଲ ଆଉ ମୋବାଇଲ ଯେ ଆଉ କେଉଁ କେଉଁ ମଡ଼େଲ୍ ମୋବାଇଲ ଅଛି କିପ୍ୟାଡ଼୍ର

ସେ ବୁଢ଼ା ଲୋକ ଧରିବା କଥା ଆଉ କେତେ ଟଙ୍କା ପଡ଼ିବ ନାହିଁ ନାହିଁ ସେ ଭଲ ଯେଉଁଟା ହବ ସେଇଟା ଆଣିବା ନା ଆଉ ମୋର ବି ଗୋଟେ ମୋବାଇଲଟେ ଅଛି ସେଇଟା ଖରାପ ହେଇଯାଇଥିଲା ଆରେ ତା'ର ବ୍ୟାଟେରୀ ଗ୍ୟାରେଣ୍ଟି କେତେ ଦିନ ଦେଉଛି ସତେ ଆଉ ସିମ୍ଟା କ'ଣ ଆପଣ ଦେଉଛନ୍ତି ନା ନାହିଁ ମୋବାଇଲ ସିମ୍ ଆପଣ ବିକୁଛନ୍ତି ନା ନାହିଁ ନାହିଁ ମୋବାଇଲ ଦେହରେ ଫ୍ରି ସିମ୍ ନାହିଁ ତ ପୂରା ସାତଶହ ପଡ଼ିବ

ସାମସଙ୍ଗ ମୋବାଇଲଟା ଭଲ ପଡ଼ିବ ନା ନାହିଁ ନାହିଁ ସେ ମୋବାଇଲର ବଟନ୍ ଗୁଡ଼ାକ ଅଧିକାଂଶ ଖରାପ ହେଇଯାଉଛି ନା ଯେଉଁ ମୋବାଇଲର ବଟନ୍ ଖରାପ ହେବ ସେଗୁଡ଼ାକ ନେବିନି ଉପରେ ଯେଉଁ ପ୍ଲାଷ୍ଟିକ କଭର୍ ଭଳିଆ ଯେଉଁ ମୋବାଇଲ ଆସୁଛି ରବର୍ ଟାଇପ୍ର ସେଗୁଡ଼ା କ'ଣ କହିଲେ ହାତ ଟ୍ୟାପ୍ କଲାବେଳକୁ ସେ ବଟନ୍ ଗୁଡ଼ାକ କଣା ହେଇଯାଉଛି ଜେଜେଙ୍କର ସେମିତି ଗୋଟେ ମୋବାଇଲ ଥିଲା ସେଇ ମୋବାଇଲଟା ସେମିତି ବଟନ୍ରେ ହାତ ମାରି ମାରି ମାରି ମାରି କଣା ହେଇଗଲା ସେଇଟା ସେଇ ନୋକିଆର ଥିଲା ମ ହଁ ଜେଜେ ସବୁବେଳେ ସେଇ ନୋକିଆକୁ ପସନ୍ଦ କରନ୍ତି ନୋକିଆ ନୋକିଆ ସବୁବେଳେ ହେବେ ନୋକିଆ ମୋବାଇଲଟା ଭଲ ପଡ଼ୁଛି ତ ସେଥିପାଇଁ ପୁଣି ପ୍ରଥମ ମୋବାଇଲ ନୋକିଆ ଆସିଥିଲା ନା ସେଇ ପାଇଁ ନୋକିଆକୁ ସେଇ ପସନ୍ଦ କରୁଛନ୍ତି ଆଉ ସେ ସାମସଙ୍ଗର ଫୋନ ନୂଆ ମଡ଼େଲ୍ ବାହାରିନି ଯିବି ଦେଖିବି ମୁଁ ଆଗତରା ପଚାରୁଥିଲି କ'ଣ କ'ଣ ସବୁ ଅଛି ଆଉ ହଁ ସେ କି ପ୍ୟାଡ଼୍ରେ କ'ଣ କ୍ୟାମେରା ଆସୁଛି ଆଚ୍ଛା ତା'ଆଗରେ କ'ଣ ଯେଉଁ ଫଟୋ ଫଟୋ ଉଠିପାରୁଛି କ୍ୟାମେରାରେ ହଉ ହଉ ହଉ ହଉ ହଉ କାଲି କେତେବେଳେ ଦୋକାନ ଖୋଲା ଅଛି ଆପଣଙ୍କର

ସେଇଟା ସାଙ୍ଗେ ସାଙ୍ଗେ ଦେବାକୁ ପଡ଼ୁଛି ନା ଇଏରେ ଦେଉଛନ୍ତି ଆଚ୍ଛା ହଉ ହଉ ହଉ ତାହା ହେଲେ ମୁଁ କାଲି ଯାଇକି ଯିବି ଆପଣ ଦୋକାନ ଖୋଲା ଟିକେ ରଖିଥିବେ ଆଉ ମୋବାଇଲଟା ଆଣିବା ଆଉ କିନ୍ତୁ ଆପଣ ନୋକିଆ ମୋବାଇଲ ରଖିଥିବେ ହେଲା ହଉ ହଉ ହଉ ହଉ ହଉ ରଖୁଛି